ଆପଣ ମାନେ ଜାଣିଥିବେ ପିଲାମାନଙ୍କୁ ପଇସା ଦେଲେ ପିଲାମାନେ ଦୋକାନରେ ଯାଇ ଖର୍ଚ୍ଚ କରି ଦିଅନ୍ତି ସେଇ ପଇସାକୁ ଯଦି ପିଲାମାନଙ୍କୁ ଆମେ କହିବା କି ବ୍ୟାଙ୍କରେ ଖାତା ଖୋଲି ସେଥିରେ ପଇସା ସଞ୍ଚୟ କରି ରଖିଲେ ଆମର ସୁଧ ବଢ଼ିଥାଏ ତାଙ୍କର ଭବିଷ୍ୟତରେ ବହୁତ ଭଲ କାମରେ ଲାଗିଥାଏ କିଛି ଅସୁବିଧାରେ ପଡ଼ି ନଥାନ୍ତି ପିଲାମାନେ